ଭାରତରେ ଭାରତରେ ସବୁ କଳା ସାହିତ୍ୟ ସଂଙ୍ଗୀତ ବିଜ୍ଞାନ ଟେକ୍ନୋଲୋଜି ଯୋଗୁଁ ଆମ ଭାରତ ଏବେ ସବୁ କ୍ଷେତ୍ରରେ ଆଗକୁ ଚାଲିଛି ଏବଂ କଳା ଯାହାର ଯେଉଁଟା କଳା ଯୋଗୁଁ କଳା ଅଛି ଦେଖନ୍ତୁ ଗୋଟେ ଆର୍ଟିଷ୍ଟ ତାର କଳା ତାର କଳା ଯୋଗୁଁ ସେ ଇଏ ସେ ଫେମସ୍ ହେଇପାରୁଛି ଆଉ କଳା ଯିଏ ନାଚ କରୁଛି ତାର ଗୋଟେ କଳା ଥାଇପାରେ ଯେ ଗୀତ ଗାଉଛି ତାର ବି ଗୋଟେ କଳା ଥାଇପାରେ ଏବଂ ଗୀତ ନାଚ ସଙ୍ଗୀତ ବାଦ୍ୟ ଏମାନଙ୍କର ଗୋଟେ କଳା ଥାଏ ଆଜିକାଲି ବିଜ୍ଞାନ ଯୋଗୁଁ ବି ବିଜ୍ଞାନ ଯୋଗୁଁ ଆମ ଭାରତ ବିଜ୍ଞାନ ଯୋଗୁଁ ବୋଲିକି ଆଗେ ଡେଭଲପ୍ ହେଇପାରୁଛି ଆମେ ସବୁ ଜାଣିପାରୁଛୁ ଆଉ ଆଗକାଳରେ କିଛି ମାନେ ମେସିନ୍ ନଥିଲା କି ମାନେ କିଛି ଡେଭଲପ୍ ନଥିଲା କ'ଣ ଯନ୍ତ୍ର ବି କିଛି ବାହାର ନଥିଲା ଆଜିକାଲି ସବୁ ବାହାରିଛି ଯେ ବହୁତ ସୁବିଧା ପାଇପାରୁଛୁ ଟେକ୍ନୋଲୋଜି ଯୋଗୁଁ ଆମେ ଇଣ୍ଟର୍ନେଟରେେ ସବୁ କରିପାରୁଛୁ କମ ସମୟ ଭିତରେ ଆମେ ଘରେ ବି ସବୁ ମନୋରଞ୍ଜନ ରଞ୍ଜନ କରିପାରୁଛୁ